ଭାଇ କେତେ ଭଲ ତୁମେ ଗାଡ଼ି ଚଲଉଛ ସୋନପୁରରେ ଏତେ ଶୀଘ୍ର ପହଞ୍ଚେଇ ଦେଲ ପୂରା ଠିକ ସମୟରେ ପହଞ୍ଚେଇ ଦେଇଛ ତୁମେ କେତେ ବଢ଼ିଆ ତମର କେତେ ଭଲ ଗାଡ଼ି ଚଲା ଗାଡ଼ି ଚଲଉଛ କିଛି ଜଣା ପଡ଼ୁନି ଗାଡ଼ିରେ ବସିଲେ କିଛି ହଲଚଲ ହେଉନି ତୁମ ବ୍ୟବହାର କେତେ ଭଲ କେତେ ଶାନ୍ତ କେତେ ତୁମ ବହୁତ ଭଲ ତୁମକୁ ଅଶେଷ ଅଶେଷ ଧନ୍ୟବାଦ ଭାଇ